ଆମ ଅଞ୍ଚଳରେ ଜଳବାୟୁ ଉଷ୍ମ ଜଳବାୟୁ ଯାହା ଗରମ ବର୍ଷା ଥଣ୍ଡା ଗରମ ଗରମ ବେଳେ ଆମେ ଧାନ ମାଣ୍ଡିଆ ହଳଦୀ ଆମେ ଚାଷ କରିଥାଉ ଯେମିତି ବର୍ଷାରେ ପନିପରିବା ଯାହା ଯେକୌଣସି ପନିପରିବା ବିଭିନ୍ନ ପ୍ରକାର ପନିପରିବା ଆମେ ଚାଷ କରିଥାଉ ଥଣ୍ଡା ସମୟରେ ଫୁଲକୋବି ବିଲାତି ଯେକୌଣସି ବିଲାତି ଯାହାକି ପୋକ ଆଉ ପୋକ ହେଇଥିଲେ ମଧ୍ୟ ରାସାୟନିକ ସାର ଦେଇକି ଆମେ ପୋକକୁ ପୋକକୁ ଆମେ ଦୂରାଇ ରଖୁ ଯାହା କି ଆମ ପନିପରିବାର ବହୁତ ଭଲ ପନିପରିବା ହୋଇଥାଏ ଥଣ୍ଡା ସମୟରେ ବର୍ଷା ସମୟରେ ଗରମ ସମୟରେ ବହୁତ ଭଲ ବହୁତ ଭଲ ଆମକୁ ସୁବିଧା ମିଳିଥାଏ ଫୁଲ ଫଳ ଫୁଲ ଓ ଯେକୌଣସି ଜିନିଷ ବି ଆମେ ସେ ଉଷ୍ମ ଜଳବାୟୁରେ ଆମେ ଆମେ ଚାଷ କରିଥାଉ ଯାହା କି ଆମ ପାଇଁ ବହୁତ ଉତ୍ତୀର୍ଣ୍ଣ ହୋଇଥାଏ ଗରମ ବି ଭଲ ହୋଇଥାଏ ବର୍ଷା ବି ଭଲ ହୋଇଥାଏ ଓ ଥଣ୍ଡା ବି ଭଲ ହୋଇଥାଏ ସେଥିପାଇଁ ଆମେ ବହୁତ ସୁବିଧା ମଧ୍ୟ ପାଇଥାଉ ଗରମ ଗରମ ସମୟରେ ଆମେ ଧାନକୁ ଚାଉଳ କରି ମଧ୍ୟ ଖାଇଥାଉ ମାଣ୍ଡିଆକୁ ଆମେ ପେଜ କରି ମଧ୍ୟ ପିଇଥାଉ ଯେମିତି କି ହଳଦୀ ହଳଦୀ ଆମେ ସିଝାଇକି ଆମେ ବାହାରେ ମଧ୍ୟ ବ୍ୟବସାୟ ମଧ୍ୟ କରିଥାଉ ଯେମିତି ଫଳମୂଳ ମଧ୍ୟ ଭଲ ହୁଏ ବର୍ଷା ଦିନରେ ଫଳମୂଳ ବିନ୍ସ ଫୁଲକୋବି ବିଲାତି ଔର୍ ପତ୍ରକୋବି ଔର୍ ଯେକୌଣସି ଟମାଟୋ ଯାହା ବି ଆମେ ରଖିକି ଆମେ ବ୍ୟବସାୟ ମଧ୍ୟ କରିପାରିଥାଉ ସେମିତି ଆମର ଉଷ୍ମ ଜଳ ବାୟୁ ଆମର ଅଞ୍ଚଳରେ ବହୁତ ସୁନ୍ଦର ଓ ବହୁତ ଆମକୁ ସାହାଯ୍ୟ ମଧ୍ୟ କରୁଛି ସେମିତି ଆମକୁ ଆମକୁ ସାହାଯ୍ୟ କରିକି ଆମକୁ ଆଗକୁ ମଧ୍ୟ ଲୋକଙ୍କ ବ୍ୟବସାୟ ମଧ୍ୟ ବଢ଼ାଇ ଚାଲିଛି ସେମିତି ଏ ଗରମ ବର୍ଷା ଓ ଥଣ୍ଡାରେ ଆମକୁ ବହୁତ ସାହାଯ୍ୟ ମିଳିଆସିଛି ଯେମିତି ଆଗକୁ ବି ଚାଲିଥିବ ଓ ଆଗକୁ ଆମେ ଚେଷ୍ଟା ବି କରିବୁ